ଏହି କୋଭିଡ଼ ସମସ୍ତଙ୍କର କେତେ କ୍ଷତି ହେଲା ସମସ୍ତଙ୍କର କେତେ କ୍ଷତି ହେଲା ପିଲାମାନେ ସ୍କୁଲ ବି ଯାଇପାରେ ନାହିଁ କେତେ ଲୋକ ଚାକିରୀରେ ବି ଯାଇପାରେ ନାହିଁ ପିଲାମାନେ ସ୍କୁଲ ଯାଇନି ବିଦ୍ୟାଳୟ ବିଦ୍ୟାଳୟରେ ଯାଇପାରିନି କଲେଜ ଯାଇପାରିନି ପାଠରେ କେତେ କ୍ଷତି ହେଲା ତାଙ୍କର ପାଠ ବି ହେଇନି ତାଙ୍କର ବେଶୀ ପାଠପଢ଼ାରେ ବି କ୍ଷତି ହେଲା ସମସ୍ତଙ୍କର ସବୁରେ କ୍ଷତି ହେଲା ସେହି କ୍ଷତି କରୋନାର କୋଭିଡ଼ରେ ସେଇ ତା'ପରେ ଯେତେବେଳେ କେତେ ଲୋକ ମରି ବିି ଗଲେ କୋଭିଡ଼ ପାଇ କେତେ ଲୋକ ମରିଗଲେ ଶହେ ଶହେ ଲୋକ ହଜାର ହଜାର ଲୋକ ମରିଗଲେ କୋଭିଡ଼ରେ ସେମାନେ ମରିଗଲେ ତାଙ୍କର ବି କେତେ କଷ୍ଟ ପରିବାରର କେତେ କଷ୍ଟ ଜଣେ ଯଦି ମରିଗଲେ ତାଙ୍କର କେତେ କଷ୍ଟ କୋଭିଡ଼ଟା ସମସ୍ତଙ୍କୁ ଏତେ କ୍ଷତି କରିଦେଲେ ସମସ୍ତଙ୍କୁ ସବୁ ଛୁଆମାନେ ବି ପାଠ ବି ପଢ଼ି ପାରି ନାହିଁ କଲେଜ ବି ଯାଇପାରି ନାହିଁ ପରୀକ୍ଷା ବି ଭଲ ଠିକ୍ ସେ ଦେଇପାରି ନାହିଁ ଅନ୍ଲାଇନ୍ରେ ପାଠ ପଢ଼ିଲେ ଅନ୍ଲାଇନ୍ରେ ପାଠ କ'ଣ ଆସିବ ଆଉ କେତେ ବି ଭଲ ଆସିବ ବହିରେ ପାଠ ପଢ଼ିବା ଅନ୍ଲାଇନ୍ରେ ପାଠ ପଢ଼ିବା କି ସମାନ ହବ ନାହିଁ ହେଲେ ବି ଯାହା ହଉ ଛୁଆମାନେ ହେଲା ପାଠ ପଢ଼ିଲେ ପାଠ ପଢ଼ିକି ଯିଏ ଯେମିତି ପାରିଲେ ସିଏ ସେମିତି ପାଠ ପଢ଼ିଲେ ପଢ଼ିକି ସ୍କୁଲ ବି ବନ୍ଦ ହେଇଯାଇଥିଲେ ଶିକ୍ଷା ବି ନ ପାଉଥିଲେ ସବୁ ସମସ୍ତଙ୍କର ସାର୍ମାନଙ୍କ ପାଖରୁ ଶିକ୍ଷା ପାଉନଥିଲେ ଟିଉସନ୍ ଯାଇନେଇ ପାରୁଥିଲେ ଯାଉନାହିଁ ପାରିଥିଲେ କାହିଁକିନା ସେ କୋଭିଡ଼ ପାଇ ଏକା ଯାଇନାଇ ପାରିଥିଲେ ସମସ୍ତଙ୍କର କ'ଣ ଭୟ ଥିଲା ଯେ ଗଲେ କ'ଣ ହବ କି ନାଇଁ କୋଭିଡ଼ ହେଇଯିବ କେତେ ଲୋକ ମରିିବି ଗଲେ ଯାଇପାରି ନାହିଁ ସେ ମାନେ ଛୁଆମାନେ ତ ସ୍କୁଲ ବିଦ୍ୟାଳୟ କାହାଁର କଲେଜ ଯାହା କେଉଁଠି ବି ଯାଇପାରିନି ସେମାନେ ମେଡ଼ିକାଲ ବି ଯାଇପାରିନଥିଲେ କେତେ ଲୋକ ବି ସେଇ କୋଭିଡ଼ ତା'ପରେ ଯେତେବେଳେ କୋଭିଡ଼ର ଭ୍ୟାକ୍ସିନ୍ ଆସିଲେ ଭେକ୍ସିନ୍ ଯେ ଯେତେବେଳେ ବାହାରିଲେ ଭେକ୍ସିନ୍ ନେଇକି ବି କେତେ ଲୋକ ମରିଯାଇଥିଲେ ଭେକ୍ସିନ୍ ନେଇକି ବି ତାଙ୍କର କାମ ହେଇନି କେତେ ଲୋକ ମରିଗଲେ କେତେ ଲୋକ ଅଛି ଶହେ ଶହେ ଲୋକ ମରିଗଲେ ଏ କୋଭିଡ଼ ପାଇଁ ହିଁ ଏକା